ବିଜ୍ଞାନ ଓ ଗଣିତ ହଉଚି ଅତି କଷ୍ଟକର ଯାହାକୁ ଆମେ ଟିଉସନ୍ ନକଲେ ଅତି ସହଜରେ ବୁଝିପାରିବା ନାହିଁ ତେଣୁ ଆମକୁ ସବୁବେଲେ ବିଜ୍ଞାନ ଅନ୍ୟ କୌଣସି ବିଷୟ ପାଇଁ ନହେଲେ ମଧ୍ୟ ବିଜ୍ଞାନ ଏବଂ ଗଣିତ ପାଇଁ ଟିଉସନ୍ କରିବାକୁ ପଡ଼ିଥାଏ ତେଣୁ ମୋର ମୋର ଜଣେ ମୋର ପିଉସୀ ଅଛନ୍ତି ଯିଏକି ସେ ଟିଉସନ୍ କରନ୍ତି ତେଣୁ ସେ କହୁଥିଲେ କି ତାଙ୍କ ତାଙ୍କ ଠାରୁ ମୁଁ ଜାଣିବାକୁ ପାଇଛି କି ବିଜ୍ଞାନ ହେଉଛି ବିଜ୍ଞାନ ବିଜ୍ଞାନକୁ ଆମେ ଏତେ ସହଜରେ ବୁଝିପାରିବା ନାହିଁ ତାହାକୁ ପଢ଼ିବାକୁ ହେଲେ କିମ୍ବା ବୁଝିବା ପଢ଼ି ଦେଲେ ମଧ୍ୟ ଆମେ ତାହାକୁ ସଠିକ୍ ଭାବରେ ବୁଝିପାରିନଥାଉ ଶିକ୍ଷକ ସ୍କୁଲ୍ରେ ପଢ଼େଇ ଦେଇଥିଲେ ମଧ୍ୟ ଆମେ ତାହାକୁ ଠିକ୍ସେ ଏତେ ବୁଝିପାରୁିବା ତା ତାହାକୁ ଟିଉସନ୍ ମାଧ୍ୟମରେ ଯଦି କିଛି ପର୍ସନାଲ୍ ହିସାବରେ ପର୍ସନାଲ୍ ହିସାବରେ ଯଦି ବୁଝିଲା ତା'ହେଲେ ତାହାକୁ ବୁଝିପାରିବାର ଗଣିତ ଗଣିତ ମଧ୍ୟ ସେହିପରି କଷ୍ଟକର ପାଠ୍ୟ ହୋଇଥାଏ ଯାହାକି ଆମେ ଟିଉସନ୍ ନ କଲେ ଠିକ୍ସେ ବୁଝିପାରିବା ନାହିଁ କିମ୍ବା ତାହାକୁ ବିଶେଷ କରି ପରୀକ୍ଷା ସମୟରେରେ ଯଦି ଆମେ ଗଣିତ ଗଣିତର ସୂତ୍ର ଟିକେ ଜାଣିିନଥିବା ବା କିମ୍ବା ତାଥା ତାହେଲେ ସେତେବେଲେ ଆମକୁ ପରୀକ୍ଷା ସମୟରେ ଅସୁବିଧା ହୋଇଥାଏ ତେଣୁ ଗଣିତ ଏବଂ ବିଜ୍ଞାନ ପାଇଁ ଟିଉସନ୍ କରିବା ଅତି ଆବଶ୍ୟକ ହୋଇଥାଏ ତେଣୁ ଆମକୁ ସବୁ ଅନ୍ୟ କୌଣସି ସବଜେକ୍ଟ ପାଇଁ କିମ୍ବା ବିଷୟ ପାଇଁ ନକରିଲେ ମଧ୍ୟ ବିଜ୍ଞାନ ଏବଂ ଗଣିତ ପାଇଁ ଟିଉସନ୍ କରିବା ଆବଶ୍ୟକ ପଡ଼ିଥାଏ ଏବଂ ଏହା ଅତି କଷ୍ଟକର ମଧ୍ୟ ହୋଇଥାଏ